ଭାରତରେ ଏମିତି କିଛି ଜିନିଷ ଅଛି ଯେଉଁଟା କି ମୁଁ ଲେଖିବାକୁ ଚାହୁଁଛି କିନ୍ତୁ ଏହା ସମ୍ବେଦନଶୀଳ ବୋଲି ଏଥିପାଇଁ କହୁଛି କି

ତ ଏହାକୁ ଭାରତରେ ନିଷେଧ ବୋଲି ମୁଁ ଭାବେ ଭାରତରେ ଏହାକୁ ଯଦି କିଏ

କେମିତି ନିଜର ନିଜର ମତକୁ ସୁଦୃଢ଼ ରଖି ତାକୁ ନିଜେ ମନରେ ଏକ ଆଶା ରଖି ତାକୁ ଚାଲିବା ଏବଂ ନିଜର ସହନୀୟ ଶକ୍ତିକୁ ବଢ଼ାଇ ତାକୁ କାର୍ଯ୍ୟକାରୀ କରିବା ଏବଂ ମୁଁ ଭାବେ କି ଏଇଟା ଲେଖୁଛି କିନ୍ତୁ ସନ୍ଦେହ କରୁଛି କି ବହୁତ ସାରା ଲୋକ ଅଛନ୍ତି ଯେଉଁମାନେ କି ଏହାକୁ ଆପଣେଇବେନି ଏବଂ ବହୁତ କିଛି ସାରା ମାନେ ପଦକ୍ଷେପ ନେବେ ଏବଂ ତାହାକୁ ରୋକିବାକୁ ଚେଷ୍ଟା କରିବେ